ପରିଦର୍ଶନ କରିବାକୁ ହେଉଛି ମୋର ପ୍ରିୟ ସ୍ଥାନ ଯେମିତିକି ଆମର ହେଉଛି ବାବା ବୁଧେଶ୍ଵର ଶିବ ମନ୍ଦିର କପିଳାସ ଚନ୍ଦ୍ରଶେଖର ପାଖରେ ରହିଲା ଜୋରନ୍ଦା ମହିମା ଗାଦି ଯାହାକି ଫଳରେ ଏହି ତିନୋଟି ଜାଗା ଆପଣ ଥରେ ଆସିବେ ବୁଲିବାକୁ ଯାହାକି ଫଳରେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମଠୁ ଧରି ଏରିଆ ପାଖାପାଖି ଯେମିତି ଆପଣ ବୁଲିବେ ଦେଖିବେ ବହୁତ ସୁନ୍ଦର ହୋଇଛି ଜାଗାଟିକର ପ୍ରଥମେ ଆମେ ଯିବା କପିଳେଶ୍ୱର ମନ୍ଦିର ଚନ୍ଦ୍ରଶେଖର ବାବା ଶିବ ମନ୍ଦିର ସେଇଠି ତେରଶହ ବାବନ ପାହାଚ ବାରବାଙ୍କ ବୁଲା ଯାହାକି ଫଳରେ ଭୂମିରେ ପ୍ରଥମେ ଆମେ ବାବା ଚନ୍ଦ୍ରଶେଖରଙ୍କୁ ପ୍ରଣାମ କରି ସେ ଭିତରକୁ ଯିବା ଦେଖିବା ମହିମା ତାଙ୍କର କେତେ ପ୍ରକାର ମହାଦୀପ ଜାଗର ମହା ଅଖଣ୍ଡ ଦୀପର ସେଠି ହୁଏ ଆଲୋକିତ ବହୁତ ଉପରେ ରହିଛନ୍ତି ଯାହାକି ଫଳରେ ଆପଣଙ୍କୁ ସୁନ୍ଦର ଲାଗିବ ଦୁଇରେ ଆମେ ଯିବା ବାବା ବୁଧେଶ୍ଵର ଯାହାକି ଫଳରେ ଭୂମିଫୁଟା ଠାକୁର ତଳୁ ପାତାଳରୁ ଭୂମି ହୋଇ ଉପର ପର୍ଯ୍ୟନ୍ତ ସେ ବଢ଼ିଛନ୍ତି ତାକୁ ଦେଖିବା ପାଇଁ ବହୁତ ସୁନ୍ଦର ସୁନ୍ଦର ପରିବେଶମୟରେ ସେ ହୋଇଛନ୍ତି ଯାହାକି ଫଳରେ ଆପଣ ସେଇଠି ଥରେ ବସି ପଡ଼ିଲେ ଆପଣଙ୍କୁ ଶାନ୍ତି ନିରାମୟ ବହୁତ ଆରମ୍ ଲାଗିବ ତା'ପରେ ଆମେ ଯିବା ଜୋରନ୍ଦା ମନ୍ଦିର ଗାଦି ଯାହାକି ଅଲେଖ ମହିମା ନାମେ ସେଇଠି ପରିଚିତ ଦେଖିବେ ବହୁତ ସଧ ସାଧୁମାନେ ସେଇଠି ଆସି ଆପଣଙ୍କ ସେବାରେ ହିଁ ଦେଖିବାକୁ ମିଳିବେ ଯାହାକି ଖଣ୍ଡେ ପିନ୍ଧିଥିବେ ଛୋଟ ବସ୍ତ୍ର ଖଣ୍ଡେ ଦେହରେ ପିନ୍ଧି ସେ କେତେ ଅଗ୍ନି ଆହୁତି କରି ବର୍ଷକୁ ଥରେ ମହାଦୀପ ଭଳି ଜାଗର ଅଖଣ୍ଡ ଦୀପ ଖଣ୍ଡେ ଲାଗିଥିବ ସେଇଠି ଯିଏ ଆପଣ ବସିକି ଥରେ ମହିମା ଅଲେଖ ମହିମା ନାମରେ ଥରେ ପରିଚୟ ତାଙ୍କର ଥରେ ସେଇଠି ଦେଖି ଆପଣ ଥରେ ସାଷ୍ଟାଙ୍ଗ ପ୍ରଣାମ କରି ଥରେ ଆସିବେ ଆପଣଙ୍କ ଜୀବନର ଯେତେକ ଦୁଃଖ କଷ୍ଟ ନିରାମୟ ସବୁ ଦୂର ହୋଇଯିବ